ହଁ ମୁଁ ସରକାରଙ୍କ ସ୍ଥାନୀୟ ପ୍ରତିନିଧି ବିଷୟରେ କହିପାରିବି ଆମର ଯୋଉ ରହୁଛନ୍ତି ବିଧାୟକ ଯିଏ ରହୁଛନ୍ତି ବିଧାୟକଙ୍କ ପାଖରେ ମୁଁ ଯାଇକି କହିପାରିବି ଯେ ଆମର ଯେଉଁ ଗ୍ରାମାଞ୍ଚଳରେ ଯିଏ ପାଞ୍ଚ ବର୍ଷ ପାଇଁ ନର୍ବାଚିତ ହୋଇଛନ୍ତି ସରପଞ୍ଚ ସେ ଗ୍ରାମଞ୍ଚଳ ଭିତରକୁ ପସୁ ନାହାନ୍ତି କିମ୍ବା ଗ୍ରାମଞ୍ଚଳ ଯେକୌଣସି ଯେଉଁ ରହୁଛି କାର୍ଯ୍ୟ ରହୁଛି ଗରିବ ଲୋକଙ୍କ ପାଇଁ ସେମାନେ କୌଣସି ଚିନ୍ତା କରୁନାହାନ୍ତି କେଉଁ ଗରିବ ଲୋକ ଘର ପାଇଲା କୌଣସି ଗରିବ ଲୋକ ପାଇଲା ନାହିଁ ସେ ସେଥିପାଇଁ ସେମାନେ ଧ୍ୟାନ ଦେଉନାହାନ୍ତି କୌଣସି ଆନୁଷ୍ଠାନିକ ପର୍ବ ହେଲେ ସେମାନେ ସେଠାକୁ ଆସୁନାହାନ୍ତି ଏବଂ ଗାଁ କୁ କିପରି ସ୍ଵଚ୍ଛ ରଖାଯିବ ଗାଁ କୁ କିପରି ଆଗକୁ ବଢ଼ାଯିବ ସେଥିପାଇଁ ସେମାନେ ମୁଣ୍ଡ ପୁରଉ ନାହାନ୍ତି ଏବଂ ସରପଞ୍ଚକୁ ପାଖକୁ ଯଦି କୌଣସି ଗରିବ ଲୋକ ତାଙ୍କ ପାଖରେ ଯାଇକି ପହଞ୍ଚିଲା ତା ର ବିନତି ଜଣେଇବା ପାଇଁ ସେଠି ସିଏ ତାଙ୍କ କଥାକୁ ଶୁଣି ମଧ୍ୟ ନ ଶୁଣିବା ଭଳି ବ୍ୟବହାର କରୁଛନ୍ତି ଏବଂ ଗାଁ ରେ ଯେଉଁ କାର୍ଯ୍ୟର ପଡ଼ିରହିଛି ତାକୁ ମଧ୍ୟ ସେମାନେ କରୁନାହାନ୍ତି ସେ କାର୍ଯ୍ୟ ସେମିତି ପଡ଼ିରହିଛି ତାହା ନ ହେବା ନିମନ୍ତେ ମୁଁ ବିଧାୟକଙ୍କ ପାଖରେ ଆସିକି ବିନତି ଜଣଉଛି